ମୁଁ ୱାଇଫାଇ କିମ୍ବା ମୋବାଇଲ୍ ଡାଟା ବ୍ୟବହାର କରେ କାହିଁକିନା ମୋବାଇଲ୍ରେ ମୁଁ ପ୍ରାୟ ବହୁତ କାମ କରିଥାଏ ମୋବାଇଲ୍ରେ ହିଁ ପ୍ରାୟ ମୁଁ କାମ କରେ କାହିଁକି ନା ମୋବାଇଲ୍ରେ ସକାଳୁ ଉଠି ମୁଁ ନ୍ୟୁଜ୍ ଦେଖେ ନିଉଜ୍ରେ ଆରମ୍ଭ କରେ ତା'ପରେ ଅନ୍ଲାଇନ୍ କାମ ମଧ୍ୟ ମୋବାଇଲ୍ରେ ସାହାଯ୍ୟରେ କରେ ତା'ପରେ ଫିଲ୍ମ୍ ଦେଖେ ଫିଲ୍ମ୍ରେ ଡାଟା ବହୁତ ଖର୍ଚ୍ଚ ହୁଏ ତା'ପରେ ଫେସ୍ବୁକ୍ ହ୍ଵାଟସପ୍ ଇନ୍ସଟାଗ୍ରାମ୍ ପ୍ରାୟ ଚାଲେ ଆଉ

ମୋବାଇଲ୍ରେ ମୋର ଟୁ ଜି ବି ଡାଟା ମୁଁ ସରିଯାଇ ପ୍ରାୟ ଗୋଟିଏ ଦିନରେ ଟୁ ଜି ବି ଡାଟା ମୁଁ ଖର୍ଚ୍ଚ ହୁଏ କାହିଁକି ନା ମୋବାଇଲ୍ ଦ୍ୱାରା ମୁଁ ସବୁ ପ୍ରାୟ ସବୁ କାମ କରିଥାଏ ଆଉ ଫିଲ୍ମ୍ କିମ୍ବା ନ୍ୟୁଜ୍ ଆଉ ସିରିଏଲ୍ ଏସବୁର ମୁଁ ଡାଟା ବହୁତ ଖର୍ଚ୍ଚ ହୋଇଯାଏ ମୁଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ଟୁ ଜି ବି ଡାଟା ମୋର ଖର୍ଚ୍ଚ ହୁଏ ଆଉ ଆଉ ଘର ଲୋକ ମଧ୍ୟ ମୋବାଇଲ୍ରେ ସବୁ ଦେଖି ଡାଟା ଖର୍ଚ୍ଚ କରନ୍ତି ସେମାନେ ମଧ୍ୟ ରେସିପି କିମ୍ବା ଆଉ ସିରିଏଲ୍ ଫିଲ୍ମ୍ ଏସବୁ ଦେଖନ୍ତି ଆଉ ମୋର ଛୁଆମାନେ ଆଉ ଘର ଲୋକ ଛୁଆମାନେ ମଧ୍ୟ ମୋବାଇଲ୍ ବ୍ୟବହାର କରନ୍ତି ତାମାନେ ସର୍ଟ୍ ଭିଡ଼ିଓ କିମ୍ବା କାର୍ଟୁନ୍ ଏସବୁ ଦେଖିକି ସେମାନେ ମୋବାଇଲ୍ର ଡାଟା ଖର୍ଚ୍ଚ କରନ୍ତି ତା'ପରେ ନ୍ୟୁଜ୍ ମଧ୍ୟ ଦେଖନ୍ତି ଘରଲୋକ ସମସ୍ତେ ବାପା ମାଆ ସମସ୍ତେ ନ୍ୟୁଜ୍ ମଧ୍ୟ ଦେଖନ୍ତି ଏହାଦ୍ୱାରା ଆମର ଡାଟା ଖର୍ଚ୍ଚ ହୋଇଯାଏ ଆଉ ଏଠି କୌଣସି ନେଟୱାର୍କ୍ ସମସ୍ୟା ନାହିଁ ଏୟାରଟେଲରେ କୌଣସି ନେଟୱାର୍କ୍ ସମସ୍ୟା ଏଠି ଦେଖାଯାଇନାହିଁ ପ୍ରାୟ କ୍ଲିଅର୍ ଚାଲେ ଏତିକି ହିଁ କହୁଛି ଧନ୍ୟବାଦ